ଓଡ଼ିଆ ପଢ଼ିବା ଦ୍ଵାରା ବହୁତ୍ ଲୋକଙ୍କର ସୁବିଧା ହୋଇଛି ଆମ ମାତୃଭାଷା ଯେହେତୁ ଓଡ଼ିଆ ଆମେ ଓଡ଼ିଆକୁ ବେସ୍ ଭାବେ ଖୁବ୍ ଗୁରୁତ୍ୱ ଦେଇଥାଉ ଓଡ଼ିଶୀ ନୃତ୍ୟକୁ ବି ବି ଖୁବ୍ ଲୋକୋ ଓଡ଼ିଶୀ ଓଡ଼ିଶୀ ନୃତ୍ୟ କରିବାକୁ ଭଲପାଆନ୍ତି ଆମ ଭାଷା ଓଡ଼ିଆ ସେଥିପାଇଁ ଆମ ମାତୃଭାଷା ଓଡ଼ିଆ ଓଡ଼ିଆର ଆମ ଓଡ଼ିଆ ଓଡ଼ିଆ ସବୁଠାରୁ ସବୁଠାରେ ଆମେ ଓଡ଼ିଆ ବ୍ୟବହାର କରିଥାଉ ଆଉ ଓଡ଼ିଆ ସ୍କୁଲ୍ ହେବା ଦ୍ଵାରା ଖୁବ୍ ସୁବିଧା ହୋଇଛି ଆଜିକାଲି ଆଜିକାଲି ଓଡ଼ିଆ ତ ସବୁ ଜେନିକି ଗଲେ ବି ଓଡ଼ିଆ କହିଲେ ସବୁ ବାହାର ଲୋକ ବି ଜାଣୁଛନ୍ତି ଲୋକମାନେ ସବୁ ଓଡ଼ିଆଟା ବୋଲିକରି ସେଥିପାଇଁ ମାତୃଭାଷା ଓଡ଼ିଆକୁ ସବୁବେଲେ ଜେନିକି ଗଲେ ବି ଓଡ଼ିଆ କହିବା କଥା ଆରୁ ଆଉ କି ଭଲ୍ ଗୀତ ଓଡ଼ିଆ ଗୀତ ଗାଇବାର କଥା ଓଡ଼ିଆରେ ସବୁ ପୁରାଣ ଶାସ୍ତ୍ର ବି ସବୁ ପୁରାଣିକ ମାନେ ବି କହିଥାଉ ଆରୁ ଆମେ ତ ଓଡ଼ିଆ ବୋହୁମାନେ ଯେହେତୁ ଆମର ମାଣବସା ଓଡ଼ିଆ ବହି ମାଣବସା ଗୁରୁବାରରେ ଓଡ଼ିଆ ବହି ପୁରାଣ ଲକ୍ଷ୍ମୀ ପୁରାଣ ବି ପଢ଼ିଥାଉ